ଆଜିକା ସମୟରେ ଯେଉଁମାନେ ଚାକିରିକି ଯେଉଁମାନେ ପ୍ରାଧାନ୍ୟ ଦେଉଛନ୍ତି ଏବଂ କିଛିକା ଲୋକ ଗ୍ରାମରେ ମଧ୍ୟ ପଶୁପାଳନ ହେଉ କିମ୍ବା କୃଷିକୁ ମଧ୍ୟ ସେତିକି ପ୍ରାଧାନ୍ୟ ଦେଉଛନ୍ତି କାରଣ ଗୋଟେ ଚାଷୀ ପଶୁପାଳନ ହେଉ କିମ୍ବା କୃଷି ହେଉ ଏଥିରୁ ଦୁଇପଇସା ରୋଜଗାର କରି ନିଜ ପରିବାରକୁ ପରିବାରକୁ ଚଲେଇବା ସହିତ ନିଜେ ମଧ୍ୟ ଗୋଟେ ସୁଖୀ ଜୀବନଯାପନ ଅନୁପ୍ରାଣିତ କରିପାରୁଛି ଆଉ ଗୋଟେ ଚାଷୀ ପଶୁପାଳନ କରିବା ଦ୍ଵାରା ସେଥିରୁ କ୍ଷୀର ପାଇପାରୁଛି ଆଉ ତା' ପଛରେ କ୍ଷୀରରୁ ଘିଅ ମଧ୍ୟ କରି ତାକୁ ବିକିପାରୁଛି ତେଣୁ କୁକୁଡ଼ାପାଳନ ଦ୍ଵାରା ସେଥିରୁ ମାଂସ ବିକ୍ରି କରିପାରୁଛି ଏବଂ ପ୍ରତି ଗାଁରେ ଏବେ କ୍ଷୀର ଷ୍ଟୋର ମଧ୍ୟ ଖୋଲାହେଇଛି ସେଠି ଦୁଇଜଣ ଲୋକ ମଧ୍ୟ ନିୟୋଜିତ ହେଇକି କ୍ଷୀର ବେପାର ମଧ୍ୟ କରିପାରୁଛନ୍ତି ବହୁତପ୍ରକାରର ଜିନିଷ ଅଛି ପଶୁପାଳନ ହେଉ କିମ୍ବା କୃଷି ହେଉ ଏଥିରେ ନିୟୋଜିତ ହେଇ ଦୁଇପଇସା ମଧ୍ୟ ରୋଜଗାର କରିପାରୁଛନ୍ତି ଏବଂ ପଶୁପାଳନ ଏବଂ କୃଷି ଏହା ଗୋଟେ ଏମିତି ଜିନିଷ ଯଦ୍ଵାରା ନିଜେ ଚେଷ୍ଟା କରି ନିଜ ନିଜ ନିଜେ ନିୟୋଜିତ ହେବା ସହିତ ଦୁଇଟା ଲୋକକୁ ନିୟୋଜିତ କରି ଆମେ ତାଙ୍କ ପରିବାରକୁ ମଧ୍ୟ ଏଥିରେ ପୋଷି ପାରୁଛେ ଏବଂ ଏଥିପାଇଁ ପ୍ରତି ଗାଁରେ ଗୋଟେ ପଶୁପାଳନ ହେଉ କିମ୍ବା କୃଷି ଏହାକୁ ବହୁତ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏହା ବହୁତ ପ୍ରକାର ଲାଭ ମଧ୍ୟ ଆମକୁ ଦେଉଛି